ଆମ ସାଙ୍ଗସାଥି ଦ୍ୱାରା ମୁଁ ଏକ ସପିଂ ମହଲକୁ ଯାଇଥିଲି ସପିଂ ମହଲ୍ରେ ମୁଁ ସୁ' ଗୋଟେ କିଣିଲି ସୁ' ଗୋଟେ କିଣିବା ଦ୍ୱାରା ମୁଁ ଘରକୁ ଆସିଅଛି ତା'ପରେ ସୁଟାକୁ ଆଣି ସାରିଲା ପରେ ଆମ ଘର ଲୋକ କିଏ କେତେ ପ୍ରକାର କଥା କହିଲେ କହିଲେ ସୁ'ଟା ବହୁତ ଦିନି ଯିବ ନାହିଁ ସୁ'ଟା ଆହୁରି ବି ଦାମ୍ ବି ଅଧିକ ଅଛି ତିନିଶହ ଟଙ୍କା ସେଥିମଧ୍ୟରେ ଆମ ଘରଲୋକ କିଏ କେତେ ପ୍ରକାର କଥା କହିଲେ କିଏ କହିଲେ ସୁ'ଟା ବହୁତ ଦିନ ଯିବ ନାହିଁ ସୁ'ଟା ଖରାପ ହେଇପାରିବ ବା ତା ସୁ'ର ଲେନ୍ସ ବି ଖରାପ ହେଇପାରିବ ସୁ'ଟା ବି ବହୁତ ଭଲ ଲାଗେନି ସୁ'ଟା ଆଣିଛୁ କାହିଁକି ସାଙ୍ଗ ମୋର ସାଙ୍ଗସାଥି ବି କହିଲେ କହିଲେ କି ସୁ'ଟା ବି ଭଲ୍ ଲାଗୁନାହିଁ ଆହୁରି ତିନିଶହ ଟଙ୍କା ଦେଇକିରି ଆଣିଅଛୁ ସୁ'ଟା ଖରାପ ହେବାର ଅଛି ସେ ପଛାଟି ବାହାରି ପଡ଼ିବ ଲେନ୍ସଟା ସୁ'ଟା ବି ଖରାପ ହେଇଯିବ ବୋଲି କହୁଥିଲି ମାତ୍ର ତିନି ତିନି ବର୍ଷ ହେଲାଣି ମୁଁ ଆଣିଲିଣି ସୁ'ଟାକୁ ମାତ୍ର ଏବେ ଯାଇଁ ବି ଖରାପ ହେଇନାହିଁ ଏବେ ବି ସୁ' ବହୁତ ଭଲ ଭାବେ ଚାଲିଛି ବା ସୁ'ଟି କିଛି ଖରାପ ହେଉନାହିଁ ସୁ' ବି ଏବେବି ମୁଁ ୟୁଜ୍ କରୁଛି ସୁ'ଟି ବ୍ୟବହାର ମୁଁ ଏବେ କରୁଅଛି